କଟକ ଜିଲ୍ଲାରେ ସ୍ଥାନୀୟ ସରକାର ଏବଂ ରାଜନୈତିକ ସରଞ୍ଚନାରେ ବର୍ତ୍ତମାନ ବି ଜେ ଡ଼ି ଓଡ଼ିଶାରେ ଶାସନ କରୁଛି କଟକ ଜିଲ୍ଲାରେ ପୂର୍ବ ନିର୍ବାଚନରେ କଂଗ୍ରେସ ବାରବାଟୀରେ ବିଧାୟକର ସିଟ୍ ପାଇଥିଲା ଏବଂ ଅନ୍ୟାନ୍ୟ ସବୁସ୍ଥାନରେ ବି ଜେ ଡ଼ି ସ୍ଥାନ ପାଇଥିଲା ପ୍ରଶାସନିକ ବିଭାଜନ ନିର୍ବାଚିତ ଅଧିକାରୀ ରାଜ୍ୟ ଏବଂ ଜାତୀୟ ସରକାରରେ ପ୍ରତିନିଧିତ୍ୱ ସାଧାରଣ ପ୍ରଶାସନ ବିଭାଗ ବହୁଦଳୀୟ ବ୍ୟବସ୍ଥା ଓଡ଼ିଶା ପ୍ରଶାସନିକ ସେବା ବିଭାଗ ବି ଜେ ଡ଼ି ସରକାରର ମୁଖ୍ୟ ହେଉଛନ୍ତି ନବୀନ ପଟ୍ଟନାୟକ ଯିଏକି ପଚିଶବର୍ଷ ହେଲା ଓଡ଼ିଶାରେ ଓଡ଼ିଶାରେ ନିର୍ବାଚିତ ହେଉଛନ୍ତି ଏବଂ ଏହି ବିଜେଡ଼ିର ଫୁଲ୍ ଫର୍ମ ହେଉଛି ବିଜୁ ଜନତା ଦଳ ଏହି ଦଳଟି ନବୀନ ପଟ୍ଟନାୟକଙ୍କ ଦ୍ଵାରା ସୃଷ୍ଟି ହେଇଥିଲା ଏହା ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଏ ସ୍ମୃତିରେ ଖୋଲିଥିଲେ ତେଣୁ ସେ ପଚିଶବର୍ଷ ହେଲାଣି ବିନା କିଛି ସହାୟତାରେ ବିନା କିଛି ନିଜ ସ୍ଵାର୍ଥରେ ଓଡ଼ିଶା ପାଇଁ କାମ କରୁଛନ୍ତି ଓଡ଼ିଶାବାସୀଙ୍କ ପାଇଁ ବହୁତ ଭଲ ଭଲ ନିର୍ଣ୍ଣୟ ନେଇଛନ୍ତି ଏବଂ ଏ ବିଜୁ ଜନତା ଦଳ ଲୋକ ଓଡ଼ିଶା ଦ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଯେମିତି କି ଏକ ଟଙ୍କିଆ ଚାଉଳ ଦେଉଛନ୍ତି କଣ୍ଟ୍ରୋଲରେ ଏବଂ ଗହମ ଦେଉଛନ୍ତି ଏଇଭଳି କିଛି ଉପକାର କରି ସେ ଆଜିଯାଏଁ ପଚିଶବର୍ଷ ହେଲାଣି ଓଡ଼ିଶା ଉପରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି